ଭାରତର ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତୀୟକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ଆପଣ ସେମାନଙ୍କ ମଧ୍ୟରୁ କାହାକୁ ଜାଣିଛନ୍ତି କି ଏବଂ ଏହି ଲୋକମାନଙ୍କ କାରଣରୁ କ'ଣ ବର୍ତ୍ତମାନ ହୋଇଛି ଏବଂ ହୋଇଛି ବୋଲି ଆପଣ ଭାବିଛନ୍ତି ବିଗତ କିଛି ବର୍ଷ ମଧ୍ୟରେ ଆମ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଆପଣ କ'ଣ ଭାବିଛନ୍ତି ଭାରତୀୟ ବ୍ୟବସାୟିକ ନାମ